ଆଜ୍ଞା ସାର୍ ସାର୍ ଆଜି ତ ଏହିନେ କିଛି ହୋଇନାହିଁ ଆଜି କେତେ ଜଣ ରାତିରେ ଆସିବେ କହିଦେଲେ ମୁଁ ସେହି ଅନୁସାରେ ଟେବୁଲ୍ଟାକୁ ଠିକ ସେ ସଜାଡ଼ି ଦେଇପାରିବି ଆଚ୍ଛା ଆଜ୍ଞା ସାର୍ ପଚାଶ ଜଣଙ୍କ ପାଇଁ କରିବି ଯେ ଫ୍ୟାମିଲି ଡିନର୍ କରିବାକୁ ଆସିବେ ନା ଫ୍ରେଣ୍ଡ୍ସ ନା ଅଲଗା କିଛି ପାର୍ଟି ପାଇଁକା ଆସିବେ ଆଜ୍ଞା ସାର୍ ଆଜ୍ଞା ସାର୍ ସାର୍ ଆମେ ଫ୍ୟାମିଲି ମାନଙ୍କ ପାଇଁକା ଗୋଟିଏ ସେପଟ ରୁମ୍ଟାକୁ ବୁକିଂ କରିଦେବା ଏପଟ ସାଇଟ୍ ମାନେ ଯେଉଁ ବାହାରୁ ଅଲଗା ଅଲଗା ଆସିବେ ସେହିମାନଙ୍କ ପାଇଁକା ଟେବଲ୍ଟା ରଖିବା ସଜାଡ଼ିକି କ'ଣ କହୁଛନ୍ତି ଆପଣ

ଆଜ୍ଞା ଆଜ୍ଞା ସାର୍ ସାର୍ ମୁଁ କ'ଣ କହୁଥିଲି କି ଆଜି କିଛି ବର୍ଥଡ଼େ ପାଇଁକା କିଏ ଆସିବେ ନା ଆନିବର୍ଷରୀ ପାଇଁ କିଏ ଆସୁଛନ୍ତି କି ତାଙ୍କ ପାଇଁ ବି ମଧ୍ୟ ଡେକୋରେସନ୍ଟା କରିଦିଅନ୍ତେ ଆଜ୍ଞା ସାର୍ ସାର୍ ଆନିଭର୍ଷ ପାଇଁ କା ଯୋଉ ଆନିବର୍ଷରୀ ପାଇଁ ଯେଉଁ ଥିଲା ବେଲୁନର ତା'ର ତ ଆମର ନାହିଁ ମୁଁ ଭାବୁଛି ମାର୍କେଟ ଯାଇକି କିଣିନେଇ ଆସିପାରିବି କି

ସାର୍ ସେ ତ କେକ୍ ଅର୍ଡ଼ର ଦେଇଥିବେ କେଉଁ ଫ୍ଲେଭର୍ର କରିବାକୁ କହିଛନ୍ତି କି ସାର୍ କେକ୍ଟା ଛୋଟେ ଛୋଟରେ କରିବା ନା ବଡ଼ ପାଇଁକା କହିଛନ୍ତି ଆଚ୍ଛା ହେଉ ଠିକ ଅଛି ସାର୍ ମୁଁ ତ ଗୋଟିଏ ବଡ଼ କେକ୍ ପାଇଁ କହିଦେଉଛି ତା ସାଙ୍ଗରେ ଟେବଲ୍ ମଧ୍ୟ ଠିକ ଭାବେ ସଜାଡ଼ି ଲ୍ଉଛି ସେପଟ ରୁମ୍ଟା ଆନିବର୍ଷରୀ ପାଇଁ ଭଲକି ଡେକୋରେସନ୍ଟା ବେଲୁନ ଫେଲୁନ ଲଗାଇକି କରିଦେବି ତା'ସହିତ ମୁଁ କ'ଣ କହୁଥିଲି କି ସାର୍ ସେମାନେ କିଛି ଖାଇବା ପାଇଁ ଡିନର୍ ପାଇଁକା କିଛି କହିଛନ୍ତି କି ଆଇଟମ୍ ଆଜ୍ଞା ଆଜ୍ଞା ସାର୍ ସାର୍ ମୁଁ କ'ଣ କହୁଥିଲି କି ଆଜି ବୋଧେ ଭେଜ୍ ନନ୍ ଭେଜ୍ ଦୁଇଟାଙ୍କ କରିବା ତ ଫ୍ୟାମିଲି ଫ୍ୟାମିଲି ମାନେ ଆସିବେ ନା ଫ୍ୟାମିଲି ଗୋଟିଏ ତ ସେମାନେ ବି ତ ଚିକେନ ମଟନ କି କ'ଣ କ'ଣ ଅର୍ଡ଼ର କରିପାରନ୍ତି

ସାର୍ ଇଭିନିଙ୍ଗରେ ବି ମାନେ ଅଲଗା ଲୋକ ବି ଆସିପାରନ୍ତି ତାଙ୍କ ପାଇଁ ଚାଓମିନ କିମ୍ବା ପାସ୍ତା ଏସବୁ ଆଇଟମ୍ କରିବା ନା ଆଜି କରିବାନି ଆଜ୍ଞା ଆଜ୍ଞା ସାର୍ ମୁଁ କ'ଣ କହୁଥିଲି କି ସେମାନେ ଆସିବା ପୂର୍ବରୁ ଯେହେତୁ ଆମକୁ ସବୁ କାମ ସାରିବାର ଅଛି ତ ସେଟା ଟାଇମିଙ୍ଗ କହିଥିବେ କେତେଟାରେ ପହଞ୍ଚିବେ ଆଠ ଟାରେ ପହଞ୍ଚିବେ କି ନଅ ଟାରେ ପହଞ୍ଚିବେ ଆଜ୍ଞା ଆଜ୍ଞା ସାର୍ ମୁଁ ଭାବୁଛି ସାତଟା ସୁଧା ସବୁ କାମ ସାରିଦେବି ଆଜ୍ଞା ସାର୍ ରଖନ୍ତୁ ଆପଣ